ହ୍ୟାଲୋ ଆପଣ କେଉଁଠି ଅଛନ୍ତି ଆମେ ଏଇ ପାଖ ଡାଲି ଦୋକାନରେ ଅଛୁଁ ଆପଣ ଟିକେ ଜଲ୍ଦି ଆସିଲେ ଆମ୍ଭେ ସମଲେଶ୍ୱରୀ ମନ୍ଦିର ଯିବୁ ଆପଣ କେଉଁ କଲର୍ର ସାର୍ଟଟି ପିନ୍ଧିଛନ୍ତି ଆପଣଙ୍କ ଗାଡ଼ି ନମ୍ବର ଟିକେ ମୋତେ ମେସେଜ୍ କରିଲେ ମୁଁ ପାଞ୍ଚ ମିନିଟ ପରେ କଲ୍ କରିବି ଯଦି ଆପଣ ଶୀଘ୍ର ନ ପହଞ୍ଚିବେ ଆମେ ସମଲେଶ୍ୱରୀ ମନ୍ଦିର ଯିବୁ ସେଇଠି ମାଙ୍କୁ ଦର୍ଶନ କରିବୁ ଆପଣ ଯେନ୍ ଜଲ୍ଦି ନ ଆସିବେ ଆମେ ଅନ୍ୟ ଗାଡ଼ି ବୁକିଂ କରିପାରିବୁ ତେଣୁ ଆପଣ ଟିକେ ଜଲ୍ଦି ଆସନ୍ତୁ ଏବଂ ଆସିଲେ ଆମକୁ କଲ୍ଟା କରିବେ କିମ୍ବା ମୁଁ ପାଞ୍ଚ ମିନିଟ୍ ପରେ କଲ୍ କରିବି ସେଥିପାଇଁ କହୁଛି ମୁଁ ଏଇ ଡାଲି ଦୋକାନ ପାଖରେ ଅଛି ଆମ ପରିବାର ମଧ୍ୟ ଅଛନ୍ତି ଆପଣ ଟିକେ ଜଲ୍ଦି ଆସନ୍ତୁ ଆପଣଙ୍କ ଗାଡ଼ି ନମ୍ବର ଟିକେ ମୋତେ ଜଲଦି ମେସେଜ୍ କରନ୍ତୁ ଏବଂ କିଛି ସମୟ ପରେ ମୁଁ କଲ୍ଟା କରିବି ଏବଂ ମୁଁ ପିଙ୍କ କଲର୍ ସାର୍ଟଟି ପିନ୍ଧିଛି ଆପଣ କେଉଁ କଲର୍ ସାର୍ଟଟା ପିନ୍ଧିଛନ୍ତି କିମ୍ବା ଆପଣ କେଉଁ ୟୁନିଫର୍ମଟା ପିନ୍ଧିଛନ୍ତି ମୋତେ କହିବେ ମୁଁ ଆପଣଙ୍କୁ ଅପେକ୍ଷା କରିବି ଜଲ୍ଦି ଆପଣ ଆସିଲେ ଆମେ ଆମ ମା ସମଲେଶ୍ୱରୀ ସମ୍ବଲପୁର ଯିବୁ ମାଙ୍କୁ ଦର୍ଶନ କରିବୁ ସେଠି ବୁଲିକି ଆସିବୁ ତେଣୁ ଆପଣ ଯେତେ ଶୀଘ୍ର ପାରିବେ ଏହା ଆମ ମୁଁ ଡାଲି ଦୋକାନ ପାଖରେ ଅଛି ଆପଣ ଜଲ୍ଦି ଆସିବେ ଆପଣଙ୍କୁ ଅପେକ୍ଷା କରିବୁ ଆପଣ ଯେତେ ଶୀଘ୍ର ଆସିବେ ଆମେ ସେତେ ଶୀଘ୍ର ଯିବା ଯଦି ଆପଣ ଲେଟ୍ କରିବେ ଆମେ ମଧ୍ୟ ଅନ୍ୟ ଗାଡ଼ି ବୁକିଂ କରିବା ପାଇଁ ଚାହିଁବୁ ଆପଣ ଜଲ୍ଦି ଜଲ୍ଦି ଆସନ୍ତୁ ଯେତେ ଶୀଘ୍ର ପାରିବେ ସେତେ ଶୀଘ୍ର ଆସନ୍ତୁ ଜଲ୍ଦି ନ ଆସିବେ ଆମେ ଅନ୍ୟ ଗାଡ଼ି ଦେଖିବୁ ଦଶ ମିନିଟ୍ ପରେ ଆପଣଙ୍କୁ ମୁଁ କଲ୍ କରିବି ଯେତେ ଶୀଘ୍ର ପାରୁଛନ୍ତି ସେତେ ଶୀଘ୍ର ଆସନ୍ତୁ ଏ ଡାଲିଆ ଦୋକାନ ପାଖରେ ମୁଁ ଡାଲୁ କିଛି ଦୁଇ ଦୁଇ ଚାରି କିଲୋ କିଣିବି ଆଉ ତାପରେ ମନ୍ଦିର ଗଲେ ସେଠି ଭୋଜି କରିବି ମଧ୍ୟ ଆପଣ ଜଲ୍ଦି ଆସନ୍ତୁ ଯେତେ ଶୀଘ୍ର ପାରିବେ ଆସନ୍ତୁ